ହ୍ୟାଲୋ ହଁ କୁହନ୍ତୁ ହଁ ଖାଇବା ଜିନିଷ ଅଛି ଯାହା ଖାଇବ ଭଲ ଭଲ ମାନେ କ'ଣ ହେଉଛି କି ଏବେ ସଵୁ ଆଗରୁ ଗୋଟେ ଦୋକାନ ଥିଲା ଏବେ ଦୋକାନ ଅଧିକା ହେଲା ଅଧିକା ହେଲେ ଟିକେ ବାପାର ବେପାର ମାନ୍ଦା ମାନ୍ଦା ହେଉଛି ସେଥିପାଇଁ ଟିକେ କମ୍ ଆଇଟମ୍ ବନା ହେଉଛି ଆଉ ଗୋଟେ କାମ କରୁନ ତୁମର ସିଆଡ଼ୁ ଜାଗା ଟିକେ ଜାଗା ଟିକେ ଇଏ କରୁନ ମୁଁ ସିଆଡ଼େ ଯିବି ଷ୍ଟଲ୍ ଖୋଲିବି ହଁ ହଁ ଦୋକାନ ସେଠି ଟାଉନ୍ରେ ଚାଲିବ ନା କରିବା ଆଉ ହଁ ହଁ ଦେଖ ଖାଇବାକୁ ଭଲ ବି କରିବା ଟିକେ ସେଠିକି ଗଲେ ଟିକେ ଅଲଗା ଟାଇପ୍ର ନକଲେ ହବନି ନା ସବୁ ଭେରାଇଟି ବାହାରିବ ସବୁ ବାହାରିବ ଖାଇବା ଜିନିଷ ହେଉଛି ଆଉ ଏ ସାଇଟ୍ରେ ସେମତି ଖାଇବା ଜିନିଷ ହେଉଛି ଗୋଟେ ବେଳିଆ ହେଉଛି ଦୁଇ ବେଳି ହଉନି ବେପାର ନହେଲେ ଆଉ ବି ଦୁଇ ବେଳି ଖୋଲି ହେଉଛି କି ହଁ ବନେଇ ଦେବା ଯେ ହଁ ବନେଇ ଦେବା ଆଉ କ'ଣ ସବୁ ଖାଇବେ ଖାଇବା ଜିନିଷ ସେମିତି ହେଉଛି ଆମର ସେମିତି ମାନେ ଶହେ ଟଙ୍କାରୁ ଷ୍ଟାର୍ଟ ହେଉଛି ଶହେ ଟଙ୍କାରେ ଦିଆ ହେଉଛି ଭାତ ଡାଲି ଖଟା ଆଉ ଭଲକି ଦିଆ ହେଉଛି ନା ଆଉ ସବୁ ଶୁଣିଲେ ହବ ଟି ଆଉ ଭଲ ତ ଏମତି କାଇଁ ଆରେ ଭାତ ଭାତ ଦେଉଛି ଡାଲି ଦେଉଛି ଖଟା ଦେଉଛି ତା' ସାଙ୍ଗରେ ପାପଡ଼ ଦେଉଛି ହଉ ଠିକ୍ ଅଛି ଓ କେ